ହ୍ୟାଲୋ କ'ଣ କରଛୁ ବା ତୋର ଫୋନ୍ ଅନ୍ତର କିଛି ନଥିଲା ଆରେ ଜାଣିଛୁ ଗୋଟେ କଥା ଆରେ ପଣ୍ଡାର ମୋର ଯାଇଥିଲୁ କଲେଜ୍ରୁ ଫେରିଲା ବେଳକୁ କଲେଜ୍ରୁ ଫେରିଲା ବେଳକୁ ନୁହଁ କି ଯେଉଁ ଆମର ଏଇଠି ବା ଯାଇଥିଲୁ ସେଠୁ ବଢ଼ିଆ କୁର୍ତ୍ତୀ ନୁହଁ କି ମାନେ ରୋଡ଼୍ ସାଇଡ଼ରେ ବଢ଼ିଆ ବଢ଼ିଆ କୁର୍ତ୍ତୀ ପଡ଼ିଛି ହଁ ବା ସତରେ ପଣ୍ଡା ଗୋଟେ ଆଣିଲା ମୁଁ ବି ଗୋଟେ ଆଣିଲି ସେଇଠି ବା ଆହୁରି ଦୁଇଟା ତିନଟା କଲର୍ ଅଛି ମୁଁ ଗୋଟେ ନାଲିଟେ ଆଣିଲି ସିଏ ଗୋଟେ ନେଳିଆଟେ ଆଣିଛି ଆହୁରି ସେଠି ବଢ଼ିଆ ବଢ଼ିଆ କୁର୍ତ୍ତୀ ଅଛି ବଢ଼ିଆ ବଢ଼ିଆ କଲର୍ ଅଛି କେତେ ଟଙ୍କା ନେଇଛି ଜାଣିଛୁ କହିଲେ ବି ବିଶ୍ୱାସ କରିବୁନି ସତରେ ବେ ଆରେ ତିନିଶହ ଟଙ୍କା ନେଲା ସେ କୁର୍ତ୍ତୀ କିନ୍ତୁ ଯିଏ ବି ଦେଖିବ ସେ କହିବ ଚାରିଶହ ପାଞ୍ଚଶହ ଟଙ୍କା ପାଞ୍ଚଶହ ଛଅଶହ ଟଙ୍କା ଖଣ୍ଡେ ନେବ ଘରେ ତ ଆମର ସମସ୍ତେ କହୁଛନ୍ତି କେଉଁଠୁ ଆଣିଲୁ କେଉଁଠୁ ଆଣିଲୁ ମୁଁ କହିଲି ତିନିଶହ ଟଙ୍କା ତା ଡେଟ୍ ଦେଖିକି ଶୁଣିକି ରେଟ୍ ସେମାନେ କହୁଛନ୍ତି ମୁଁ ଇଉ ମୁଁ ଆଣିବି ଇଏ କହୁଛି ମୁଁ ଆଣିବି ଆମ ସାନ କହୁଛି ମୁଁ ବି ଆଣିବି ତୁ ଚାଲୁନୁ ଗୋଟେ ଆଣିବୁ ଆମ ସୋନି ପା କହୁଛି ଯିବ ସିଏ ଆଣିବା ପାଇଁ କା ଆଉ ତୋର ସୋନିର ଯିବ ହେରି ନେଇ କି ନେଇ ପଳେଇ ଆସିବ ଆଉ ତୋର ଖଣ୍ଡେ ତା'ର ଖଣ୍ଡେ ନେଇ ଆସିବ ଆଉ ଆରେ ରେଟ୍ ଠିକ୍ ଅଛି ସେ କୁର୍ତ୍ତୀ ତୁ ବି ଦେଖିବୁ କହିବୁ ନାଇଁ ଛଅଶହ ସାତଶହ ଖଣ୍ଡେ ହେଇଥିବ ରେଟ୍ ବଢ଼ିଆ ଅଛି କୁର୍ତ୍ତୀ ବଢ଼ିଆ କାମ ବି ବଢ଼ିଆ କାଚ କାମ ଆସିଛି ତା'ପରେ ଏମ୍ୱ୍ରୋଡୋରି କାମ ବି ତାଧିଅରେ ରହିଛି ବଢ଼ିଆ ଲାଗୁଛି ଯେ ତୁ ଦେଖିଲେ ସିନା ବିଶ୍ୱାସ କରିବୁ ମୁଁ ହ୍ୱାଟ୍ସଅପ୍ରେ ପଠେଇବି ତୋତେ ରହିଥା ପଠେଇବି ଯେ ତାକୁ ମୁଁ ପଠେଇବି ହଉ ମୁଁ ରଖୁଛି ତୁ ଯିବୁ ଯଦି ମୋତେ କଲ୍ କରିକି କହିବୁ ସୋନିର ତୋର ଯିବ ହେରି ହଉ ରଖୁଛି